ଜାନୁଆରୀ ଛବିଶି ଦୁଇହଜାର ପନ୍ଦର ଫେବୃଆରୀ ତେର ଦୁଇହଜାର ଦଶ ମାର୍ଚ୍ଚ କୋଡ଼ିଏ ଦୁଇହଜାର ବାର ଏପ୍ରିଲ ଏକ ଦୁଇହାଜର ତେଇଶି ମେ ପନ୍ଦର ଦୁଇହଜାର ଏକୋଇଶି